ଆମେ ହଉଛୁ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକ ଆମର ଜିଲ୍ଲା ସାଧାରଣତଃ କୃଷି ଭିତ୍ତିକ ଜିଲ୍ଲା ଏଠାରେ ଆମେ ଚାଷ ଉପରେ ଡିପେଣ୍ଡ କରି ଆମର ଜୀବନ ଜୀବିକା ନିର୍ବାହ କରିଥାଉ ଏହା ହିଁ ଆମର ଅର୍ଥନୈତିକ ଉନ୍ନତିର ମାନଦଣ୍ଡ ଆକୁ ନେଇ ଆମେ ଆମର ପରିବାର ପ୍ରତିପୋଷଣ କରୁ ଆମେ ଯେଉଁ ଖାଦ୍ୟ ଉତ୍ପାଦନ କରୁ ଯଥା ଏଇଠି ଆମେ କ'ଣ କରୁ ଧାନ କରୁ ତାପରେ ଏଇଠି ହୁଏ ତୈଳଜାତୀୟ ସୋରିଷ ହୁଏ ଆମର ପଲସେସ୍ ଯେଉଁଟା ଆମର ସବୁ ମୁଗ ବିରି ଏମିତି ସବୁ ଏଗୁଡ଼ା ବି ସବୁ ହୁଏ ଇଏ ହେଇସାରିଲା ପରେ ଆମେ ତାକୁ ଆମର ଯେଉଁ ଡେଲି ଯେଉଁ ଖାଦ୍ୟ ଖାଉଛୁ ସେଗୁଡ଼ାକୁ ସବୁ ସେମାନେ ଆମ ଇଏଟା ରିକ୍ୱୟାରମେଣ୍ଟଟା ଫୁଲଫିଲ୍ କରେ ଅନେକ ଖାଦ୍ୟ ଆମେ ଆମଦାନୀ କରୁ ଏଇଠି ତ ଆମେ ଆମଦାନୀ ଯେଉଁ କରୁଛ ଖାଦ୍ୟ ସେଗୁଡ଼ାକ କିଛି ବି ଆମେ ବିକି ବିକ୍ରି କରିଦଉ ତାଧିଅରୁ ପ୍ରାୟ ତିରିଶ ପ୍ରତିଶତ ଖାଇସାରିଲା ପରେ ଆଉ ବାକି ଅଂଶକୁ ଆମେ ବିକ୍ରି କରିଦଉ ତ ସେ ବିକ୍ରି ଅର୍ଥରେ ଆମର ଘରର ପରିବାର ପ୍ରତିପୋଷଣ ହୁଏ ଆଉ ଏଇଟା ହିଁ ଆମର ଏରିଆ ଯେହେତୁ ଗୋଟେ ଇରିଗେଶନ୍ ଇରିଗେଟେଡ଼ ଏରିଆ ମାନେ ଏଇଠି ଶିଳ୍ପ ନାହିଁ ଚାଷ ଉପରେ ସାଧାରଣତଃ ଆମେ ଆମର ଜୀବନ ଚର୍ଯ୍ୟାକୁ ଉପଭୋଗ କରୁ ଏଠାରେ ଚାଷ ଉପରେ ଆମର ଲାଇଫ ଷ୍ଟାଇଲ ଆମେ ମେଣ୍ଟେନ କରୁ ତେଣୁ ଏଗୁଡ଼ା ସବୁ ଆମ ପାଇଁ ନିହାତି ଦରକାର ସାମଗ୍ରିକ ଅର୍ଥନୈତିକ କ୍ଷେତ୍ରରେ ଏଠାରେ କୃଷିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏଠିକାର ଅର୍ଥନୈତିକ ମାନଦଣ୍ଡ କେବଳ କୃଷି ଉପରେ ହିଁ ନିର୍ଭର କରିଥାଏ